ଆମ ସ୍ଥାନୀୟ ଅଞ୍ଚଲ ସ୍କୁଲରେ ନାଁ ଲେଖାବାର୍ ଲାଗି ଗଲେ ଆମେ ପ୍ରଥମେ ପ୍ରଧାନ ଶିକ୍ଷକଙ୍କ ପାଖକେ ଯାଏଁସୁ ଆର୍ ତାହାକୁ ପଚାରାସୁଁ ଯେ ଆମର୍ ପୁଅର୍ ନାଁ ଲେଖବାକେ ଅଛେ ଆର୍ କା'ଣା କା'ଣା କାଗଜପତ୍ର ଦରକାର ଆର୍ ଯେ ସେମାନେ ଯେନ୍ଟା କହେସନ୍ ଆମେ ସେଟା ନେଇକରି ଯାଏସୁଁ ଯେନ୍ଟାକି ଜନ୍ମପତ୍ର ଆଧାରକାର୍ଡ଼ ରକ୍ତ ପରୀକ୍ଷା କାଗଜ ଆଉ ମା ବାପାଙ୍କର ଫଟୋ ଆର୍ ଯାହାର ଆଡ଼ମିଶନ କରସୁଁ ତାର୍ ଫଟୋ ବି ଦରକାର୍ ହେସି ତ ସେସବୁ ଆମେ ନେଇକରି ହେଡ଼ମାଷ୍ଟରକଁର ଆଗ୍କେ ଯାଏସୁଁ ଆର୍ ତାହାକଁର ପାଖେ ଆମର୍ ଛୁଆର୍ ନାଁ ଲେଖସୁଁ